ହଁ ଆମ ପାଖରେ ବଜାର ଅଛି ଆଉ ଚାଷୀକୁ ସେଇଠାରେ ଆମେ ବିକିବାକୁ ବଜାରକୁ ଆମେ ଯାଉ ଚାଷୀମାନେ ଆସନ୍ତି କି ଆମ ପାଖକୁ ଆମ ପାଖକୁ ଆସନ୍ତି କିଣିକି ନିଅନ୍ତି ଆଉ ଅନ୍ୟ ରାଜ୍ୟକୁ ଆମେ ବି ଗଲେ ଆମ ରାଜ୍ୟକୁ ସେମାନେ ଆସନ୍ତି ଆମ ଆମେ ସେ ତାଙ୍କ ରାଜ୍ୟକୁ ବିକି ଯାଉଁ ବିକି ଯାଉଁ ଆଉ ମଣ୍ଡି ମଣ୍ଡିରେ ରେଜିଷ୍ଟ୍ରେସନ ନାଁ କରିବାକୁ ଚାଷୀଙ୍କ ନାଁ ରେଜିଷ୍ଟ୍ରେସନ କରିବାକୁ ପଡ଼େ ରେଜିଷ୍ଟ୍ରେସନ କରେଇ ସାରିଲା ପରେ ତାପରେ ଆମ ଆମ ପାଖେ ପଇସା ଆସେ ପଇସାରୁ ତାପରେ ତାକୁ ଆମେ ଆକାଉଣ୍ଟକୁ ଦେଇଦଉଁ ଆଉ ବହୁତ ଚାଷୀ ଆସନ୍ତି ଆମ ପାଖକୁ କିଣିବାପାଇଁ ଆମ ପାଖରେ ଆମ ଘର ପାଖରେ ବହୁତ ବଡ଼ ବଜାର ଅଛି ସେଇଟାର ଲାଗି ବହୁତ ବହୁତ ରାଜ୍ୟରୁ ଆମ ରାଜ୍ୟକେ ଆସନ୍ତି ଆଉ ଆମ ବଜାରକୁ ଆସନ୍ତି ବିକିବା ପାଇଁ ଆମେ ବି କେବେ କେବେ ହେଲେ ତାଙ୍କ ରାଜ୍ୟକୁ ଆମେ ବି କେବେ କେବେ ହେଲେ ପଲେଇ ଯାଉ ବିକିବା ପାଇଁ